ବଲିଉଡର ଫିଲ୍ମ ସଲମନ୍ ଖାନ୍ଙ୍କୁ ମୁଁ ବହୁତ ପସନ୍ଦ କରେ ଆଉ ତାଙ୍କର ପୋଷାକ ପତ୍ର ବି ନେଇକରି ମୁଁ ଫଲୋ କରିକିରି ସିଲେଇବା ଲାଗି ଚେଷ୍ଟା କରିଛି ବହୁତ ଚେଷ୍ଟା କଲା ପରେ ଫଳା ଫଳ